ଆମ କୋରାପୁଟରେ ଦୀପାବଳି ହୋଲି ଓ ଉଗାଡ଼ି ସ ସଂକ୍ରାନ୍ତି ସେସବୁ ହଉଛି ଆମ ଏକ ପର୍ବ ଆମ ହିନ୍ଦୁ ଦେବଙ୍କର ଦେବାଦେବୀଙ୍କର ପର୍ବ ଯାହାକି ଦୀପାବଳିରେ ମା କାଳିଙ୍କୁ ପୂଜା ହୁଏ ଏବଂ ମା ଦୁର୍ଗା'ମାଙ୍କୁ ପୂଜା ହୁଏ ହୋଲିରେ ରାଧାକୃଷ୍ଣଙ୍କୁ ପୂଜା ହୁଏ ଏବଂ ଆମର ଏଠି ଦହି ହାଣ୍ଡି ବି ଭଙ୍ଗା ହୁଏ ଆମର ଏଠି ବହୁତ ଭଲ ସେଲିବ୍ରେସନ ବି ହୁଏ ଯାହାକି ବହୁତ ମାନନ୍ତି ଲୋକ ଏଠିକାର ଏବଂ ଆମେସବୁ ମିଶି ମାସିକି ପାଳନ କରନ୍ତି ଯାହାକି ବହୁତ ଭଲ ଲାଗେ ଏବଂ କହୁଛି ଆମର ମୁତାଲ ମା'ଙ୍କ ଯାତ୍ରା ଯାହା ଅଛନ୍ତି କି ଆମ କୋରାପୁଟ ଟାଉନରେ ହିଁ ଅଛନ୍ତି ଏବଂ ଆମ ମାଙ୍କ ନାଁ ମୁତଲ ମାଙ୍କ ଆମର ଗୋଟେ ବର୍ଷ ଟାଉନ ନିଏ ଗୋଟେ ବର୍ଷ ପୋଲିସ ଲାଇନ ନିଏ ପୋଲିସ କମିଟି ନିଏ ଏବଂ ଏଥର ଯେଉଁ ଟାଉନ କମିଟିଟା ନିଏ ଏଥର ସବୁ ଏଥର ଜଷ୍ଟ ନେଇଛି ବହୁତ ଭଲ କରିଚେ ଏବଂ ଧୁମଧାମରେ ନେଇଚେ ବାଣ ଫୁଟେଇକି ବାଜା ମାରିକି ବହୁତ ନେଇଛେ ଆମ ମୁଦନ ମା ବି ବହୁତ ପ୍ରସିଦ୍ଧ କୋରାପୁଟ ସାରା କୋରାପୁଟ ବାହାରେ ବି ପ୍ରସିଦ୍ଧ ଆମ ମୂତନ ମା' ଏବଂ ମୁତଲ ମା ହଉଛନ୍ତି ତେଲୁଗୁ ଦେବୀ ଏବଂ ତାଙ୍କର ବି ଅଛନ୍ତି ଟୋଟାଲ ନଅ ଭଉଣୀ ନଅ ଭଉଣୀର ବାଟ ମା ମଙ୍ଗଳା ବି ହଉଛନ୍ତି ଏକ ଭଉଣୀ ଯାହାକି ରହୁଛନ୍ତି ଜୟପୁର ଘାଟି ମୁଣ୍ଡ ମାନେ ଯାହାକି ଆମର ଏ ହୋଟେଲ ସାମ୍ନାରେ ସେଠି ବି ବହୁତ ଲୋକ ହୁଅନ୍ତି ଏବଂ ବହୁତ ମାତ୍ର ଆଉ ସେଠାକୁର ବି ଆସନ୍ତି ବୁଲିବା ପାଇଁ ଟାଉନକୁ ଗୋଟେ ଥର ଆଉ ଆମର ମୂତଲ ମା ପାଇଁ ଟାଉନକୁ ଗୋଟେ ଥର ବୁଲିବା ପାଇଁ ବାହାରନ୍ତି ବର୍ଷକୁ ଥରେ